ଆମ ଗ୍ରାମର ସାଂସ୍କୃତିକ ଏବଂ ଐତିହ୍ୟର ପ୍ରାଚୀନ କାହାଣୀ କିଛି ରହିଅଛି ଯାହାକି ଆମ ଗ୍ରାମକୁ ଚାରିଆଡ଼େ ପ୍ରସ୍ଫୁଠିତ କରୁଅଛି ଏଥିରେ କୁହାଯାଉଅଛି କି ମାଙ୍କର ଏଠାରେ ନିଜର ମନ୍ଦିର ରହିଅଛି ଏଠାରେ ମା ନିଜେ ଆସି ପଦାର୍ପଣ କରିଛନ୍ତି ଏହାକୁ ଲୋକମାନେ ସଦାସର୍ବଦା ମାନିଘେନି ତାକୁ ରହିଅଛନ୍ତି ଏଠାରେ ମାଙ୍କୁ ପ୍ରତ୍ୟେକ ବର୍ଷ ପୂଜା ହେଲେ ଦଶହରା ପୂଜାରେ ତାଙ୍କର ବହୁତ ବଡ଼ ଧରଣର ପୂଜା କରାଯାଇଥାଏ ଏବଂ ପ୍ରତ୍ୟେକ ଲୋକ ନିଜର ସେଠାରେ ରଖିଥିବା ମାନସିକ କାର୍ଯ୍ୟକ୍ରମ ସବୁ ସେଠାରେ ରଖିଥାନ୍ତି ମାଙ୍କ ବିଶ୍ୱାସ ହେତୁ ସେହି କାମ ଗୁଡ଼ିକ ସହଜରେ ସଫଳସାଧ୍ୟ ହୋଇଥାଏ